ମୁଁ କୋଲକାତା ବିଗ୍ ବଜାରରେ ଯାଇଥିଲି ଶାଢ଼ୀ କିଣିବା ପାଇଁ ତ ଜଣେ ଲୋକ ମୋତେ କହିଲେ ଭାଉଜ ଏ ଶାଢ଼ୀ ନିଅ ତ ଶାଢ଼ୀ ଦେଖିବାକୁ ସୁନ୍ଦର ଥିଲା ମୁଁ ଭାବିଲି ବହୁତ ରେଟ୍ କିନ୍ତୁ ଶସ୍ତା ଥିଲା ମୁଁ ଭାବିଲି ଏତେ ଶସ୍ତା ଶାଢ଼ୀ ତ ଭଲ ହେବନି ବୋଧେ କିନ୍ତୁ ଘରେ ଆସିକି ଶାଢ଼ୀ ୟୁଜ୍ କରିଛି ପିନ୍ଧିବାକୁ ତ ଭଲ ଥିଲା ଦୁଇ ତିନି ଥର ମାନେ ଧୋଇଲା ପରେ ବି ଶାଢ଼ୀର କଲର୍ ଫେଡ଼୍ ହୋଇନି କି ଶାଢ଼ୀର କିଛି ମାନେ ନଷ୍ଟ ହୋଇନି ଭଲ ଅଛି ମୁଁ ତ ପ୍ରଥମେ ଭାବିଥିଲି ଏତେ ଶସ୍ତା ଶାଢ଼ୀ ଥରେ ପିନ୍ଧିଲେ ବୋଧେ ନଷ୍ଟ ହୋଇଯିବ ଯାହା ହେଉ ଭଲ ଲାଗିଲା ନେକ୍ସ୍ଟ ଥର ଯିବି ଆଉ ଦୁଇ ତିନିଟା ଧରିକି ଆସିବି ସବୁବେଳେ ପିନ୍ଧିବା ପାଇଁ ବଢ଼ିଆ ଶାଢ଼ୀଗୁଡ଼ାକ ଆଉ ସେ ଦୋକାନବାଲା ଏତେ ସୁନ୍ଦର ଶାଢ଼ୀ ଦେଇଛନ୍ତି ସେଇଥିପାଇଁ ତାଙ୍କୁ ବି ବହୁତ ଧନ୍ୟବାଦ ମୁଁ ଏଥର ଗଲେ ଆମ ଘରେ ରିଲେଟିଭ୍ମାନଙ୍କ ପାଇଁ ବି ସମସ୍ତଙ୍କ ପାଇଁ ସେ ଶାଢ଼ୀ ନେଇକି ଆସିବି ଆଉ ସେ ଦୋକାନରେ ଏତେ ସୁନ୍ଦର ସୁନ୍ଦର ଜିନିଷ ଶସ୍ତା ଥିଲେ ବି ବହୁତ ବଢ଼ିଆ କୁହନ୍ତିନି କଥାରେ ଶସ୍ତା ସୁନ୍ଦର ମଜ୍ବୁତ୍ ତ ସେମିତି ଶାଢ଼ୀ ଆଜିକାଲି ତ ରେଟ୍ ଦେଇକି କିଣିକି ବି କିଛି ଲାଭ ନାହିଁ ଆଉ ସେ ଦୋକାନରେ ଏତେ ବଢ଼ିଆ ବଢ଼ିଆ ଶାଢ଼ୀ ଅଛି ତ ସେ ଦୋକାନବାଲାଙ୍କୁ ବି ଧନ୍ୟବାଦ ଆଉ ମୁଁ ଏଥର ନେକ୍ସ୍ଟ ଥର ଗଲେ ଆଣିବି ତିନି ଚାରିଟା ଶାଢ଼ୀ